ମଣିଷ ସମାଜରେ ପ୍ରତ୍ୟେକ ମଣିଷ ପାଇଁ କିଛି ନା କିଛି ସ୍ମରଣୀୟ ଘଟଣା ରହିଥାଏ ସେହିପରି ଭାବରେ ମୋର ଏକ ସ୍ମରଣୀୟ ଘଟଣା ହେଉଛି ଗତ ରଥଯାତ୍ରାରେ ଏକ ଛୁଆ ହଜି ଯାଇଥିଲା ଯାହାକୁ କି ମୁଁ ମୋର ପାରୁ ପାରଣ ଚେଷ୍ଟା କରି ତାହାକୁ ନେଇ ତା ପରିବାର ସହ ଭେଟାଇ ଦେଇଥିଲି ଯାହା କି ମୁଁ ମୋ ଜୀବନରେ କେବେ ଭୁଲି ପାରିବି ନାହିଁ ଏହା ମୋର ସାରା ଜୀବନ ପାଇଁ ଏକ ସ୍ମରଣୀୟ ଘଟଣା ହୋଇ ରହିଯାଇଛି